ଆମ ଅଞ୍ଚଳ ପୁରୁଣା ଖେଳ ହେଉଛିି ଫୁଟବଲ ଆଉ କ୍ରିକେଟ ଆଉ ଭଲିବଲ ଯାହାକି ଅଞ୍ଚଳର ଗୋଟେ ବିକାଶ କରିଥିବା ଏକ ଖେଳ ଯାହାକି ଯୁବପିଢ଼ିମାନଙ୍କ ପାଇଁ ଗୋଟିଏ ବହୁତ ସମୟ ଧରି ଚାଲିଅଛି ଆଉ ଏଥିରେ ନିଜର ଶରୀର ମଧ୍ୟ ହାଲୁକା ଆଉ କଠିନ କର୍ମ ସହିତ ନିଜର ଶକ୍ତି ମଧ୍ୟ ବଢ଼ିଥାଏ ଖେଳର ବହୁ ଖେଳ ଖେଳିବା ହେଉଛିି ଏକ ଫୁଟବଲ ଯାହାକି ମଣିଷ ଶରୀର ଏକ ପୁସ୍ତକକ୍ଷେପ ନେଇଥାଏ ଯାହାକି ଖେଳିକି ନିଜେ ମନଟା ଅନୁଭବ କରିକି ଭଲ ଲାଗିଥାଏ ଆଉ ଖେଳରେ ସମସ୍ତେ ଗାଁ ଲୋକମାନେ ସାଥି ଆଉ ଦେଖି ଆସିଥାନ୍ତି ଆଉ ଏହାକୁ ବହୁତ ପ୍ରଶଂସା ମଧ୍ୟ କରିଥାନ୍ତି ଏହା ହେଉଛି ଫୁଟବଲ ଖେଳ ହେଉଛି ଏଗାର ଜଣ ମାନଙ୍କ ଖେଳ ଦୁଇଟା ଟିମ୍ ଅଛନ୍ତି ବାଇଶି ଜଣ ଏଥିରେ ସାମଲ୍ ହେଇକି ଗୋଟେ ଫିଲଡ଼ ପଡ଼ିଆରେ ଖେଳିଥାନ୍ତି ଯାହାକି ନବେ ମିନିଟ୍ ଖେଳ ପାଇଁ ଦେଇଥାନ୍ତି ଆଉ ଖେଳର ଯେଉଁ ସବୁ ଗୋଲ ଗୋଟେ ଯେ ଜ୍ୟାଦା ଦେଇଥାଏ ସେ ନିଜର ମାନ୍ୟତା ପାଇ ଥାଏ ବା ଜିତି ଥାଏ ଏହି ଖେଳ ହେଉଛି ଭାରତର ଦ୍ଵିତୀୟ ଖେଳ ଭାବେ ପରିଚିତ